ଆରେ ସାଙ୍ଗ ଆମ ବ୍ୟାଙ୍କ୍ ଟା ତ ନୂଆ ଖୋଲିଛି ହେଲେ ଦେଖିଛୁ ନାଁ ନୂଆ ହେଲେ ଥିଲେ କଣ ହେଲା ଏତେ କଷ୍ଟମର୍ ଲୋକ ସବୁ ବାପା ମାଆ ଆସିଛନ୍ତି ଲୋକ ବହୁତ ଆସୁଛନ୍ତି ଏଥି ପାଇଁ କଣ କରିବା ଜାଣିଛୁ ନା ଲୋକମାନଙ୍କ ସହିତ ଭଲରେ ବ୍ୟବହାର କରିବା ହଁ ସେଇଟା ତ ଫାର୍ଷ୍ଟରେ ଥିବ ଫିଲଟର୍ ପାଣି ଥଣ୍ଡା ଫିଲଟର୍ ଥିବ ସେମାନେ ଥଣ୍ଡା ପିଇବ ଏମିତି ଥାନ୍ତା ଆଉ ସେ କଷ୍ଟମର୍ମାନେ ଆସିବ ସବୁବେଳେ ଆମେ ସେମାନଙ୍କ ସହିତ ଭଲ ଭଲ ବ୍ୟବହାର ଟିକେ କରିବା ସମସ୍ତେ ମିଶି ଭଲ ବ୍ୟବହାର କରିବା ଆଉ ଆମ ବ୍ୟାଙ୍କ୍ ର ସବୁ ଉନ୍ନତି ବିଷୟରେ ସବୁ କିଛି କହିବା ଆଉ ସେମାନଙ୍କୁ କହିବା ଯେ ଆମ ବ୍ୟାଙ୍କ୍ ରେ ଏକ ବୁକ୍ ଖୋଲନ୍ତୁ ସେମାନଙ୍କର ଲାଭ କ୍ଷତି ତାହାହେଲେ ବ୍ୟାଙ୍କ୍ ର ପ୍ରଫିଟ୍ ବି ବଢ଼ିବ

ହଁ ସେଇଟା ବି ଯେତେବେଳେ ଥାଉଛି ନୂଆ ବ୍ୟାଙ୍କ୍ ମୁଁ ଆଶା କରି ନ ଥିଲି ଯେ ଏତେ ଜଲ୍ଦିରେ ଏତେ ଲୋକ ମାନେ ସବୁ ଆସିବେ ହେଲେ କାଲି ତ ଗହଳି ଦେଖି କି ଭାବୁ ଥିଲି ଆମେ ନୂଆ ବ୍ୟାଙ୍କ୍ ହିସାବରେ ବହୁତ ବଢ଼ିଆ ହେଉଛି ସେଇଥି ପାଇଁ ମୁଁ ଭାବୁଛି ଆଉ ଏମିତିରେ ଲୋକ ଯେମିତି ବେଶୀ ଆସିବେ ସେଇଥିପାଇଁ ଆମେ କଣ ସବୁ କରିବା ଫାର୍ଷ୍ଟ କଷ୍ଟମର୍ମାନଙ୍କ ସହିତ ଭଲ ବ୍ୟବହାର କରିବା ସେମାନଙ୍କ ସହିତ ଭଲସେ କଥାବାର୍ତ୍ତା ହେବା ଆଉ ସେମାନଙ୍କର କିଛି ଯଦି ଦରକାର ପଇସା ପତ୍ର ଉଠାଇବାକୁ ଗଲେ ସେମାନଙ୍କୁ ଫର୍ମ ଫର୍ମ ଫିଲ୍ଅପ୍ଟା କରିବା ଦରକାର ସେ ଫର୍ମ ଫିଲ୍ଅପ୍ଟା କରିବା ପାଇଁ ଆମେ ହେଲ୍ପ କରି ଦେବୁ ଯେମିତି କି କଣ କେଉଁଠି କଣ ଲେଖା ଯିବ ସେମାନେ ତ ଭୁଲ୍ କରିବେ ସେମାନଙ୍କୁ ହଇରାଣ ନ କରି କି ଫିଲ୍ଅପ୍ କରିଦେବାରେ ସାହାଯ୍ୟ କରିଦେବା ଆମେ ପଇସା ନେବା ପାଇଁ କି ଉଠାଇବା ପାଇଁ କିମ୍ବା ରଖିବା ପାଇଁ ସମସ୍ତେ ସମସ୍ତେ ଶିକ୍ଷିତ ହୋଇପାରିବେନି କେତେ ଲୋକ ଅଛି ଅନପଢ଼ ପଢ଼ାଶୁନା ବି ଜାଣିନେଇଁ କିନ୍ତୁ ସେମାନଙ୍କୁ ଆମେ ସେମାନଙ୍କୁ ଭଲ ଭାବରେ ବ୍ୟବହାର କରିବା ସେମାନେ ଫର୍ମ ଫିଲ୍ଅପ୍ ଯେଉଁଟା କରିବେ ନେଇକି ଫର୍ମ ଫିଲ୍ଅପ୍ରେ ସବୁବେଲେ ଆମେ ହେଲ୍ପ କରିବା ସେ କିଛି ଯଦି ପ୍ରୋବ୍ଲମ୍ ହେବ ତାହାହେଲେ ଫର୍ମ ଫିଲ୍ଅପ୍କୁ ଫର୍ମ ଫିଲ୍ଅପ୍ କରିବା ପାଇଁ ହେଲ୍ପ କରିବା ଏଣୁ କାଲିଠୁ ଏମିତି ଷ୍ଟାର୍ଟ୍ କରିଦେବା ହେଲା ହଉ ଠିକ୍ ଅଛି ରଖିଲି ଅଁ